ମୁଁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ିଛି ଏବଂ ତା' ପରେ ମୋତେ ମୋର ସ୍କୁଲ୍ ଛାଡ଼ିବାକୁ ପଡ଼ିଲା କାହିଁକିନା ସେତେବେଳେ ପରିବାରର ଆର୍ଥିକ ପରିସ୍ଥିତି ଏତେ ଠିକ୍ ନଥିଲା ଯାହା ଦ୍ୱାରା ପାଠପଢ଼ା ବି ଠିକ୍ସେ ହୋଇପାରିଲା ନାହିଁ ଏବଂ ଚାକିରି ମଧ୍ୟ ବି ଠିକ୍ସେ ହୋଇପାରିଲା ନାହିଁ